ଅ ହ ନା ଆପଣଙ୍କର ତ ଗାଁରେ ଅଛନ୍ତି ଯେ ଆପଣଙ୍କ ଗାଁ ପାଇଁ ଗୋଟେ ଆମର ଏନଜିଓ ତରଫରୁ କେତେ ଗୁଡ଼ିଏ କାମ ଆସିଛି ସେଇ କାମଟା କେମିତି ଟିକିଏ ସୁରୁଖୁରୁରେ କରିବା ସେଇ ବ୍ୟବସ୍ଥା ଟିକିଏ ଆପଣଙ୍କୁ ଲାଗିଲା ଆଉ ସେଇ କାମଟା ହେଉଛି ଆପଣ ଗାଁରେ କେତେଗୁଡିଏ ଲୋକଙ୍କର ଯେଉଁମାନେ ବିପିଏଲ ଲାଇନ୍ ରେ ଅଛନ୍ତି ତାଙ୍କର ଘରେ ଲାଟିନ୍ କେତେଟା ହେବ ପ୍ରାୟ ତିରିଶଟା ଖଣ୍ଡେ ଘରକୁ ଲାଟିନ୍ ଦେବାକୁ ପଡ଼ିବ ହଁ ନା ନା ଏଇଟା ଲୋକ ସେଇ ତିରିଶ ଘର ଲୋକଙ୍କୁ ଫ୍ରି ଆଉ ଅନ୍ୟଲୋକମାନେ କଲେ ତାଙ୍କ ପାଇଁ କିଛି ପଇସା ପଡ଼ିବ ସେଇ ତିରିଶିଟା ଘରକୁ ଆପଣ ଚିହ୍ନଟ ପ୍ରଥମେ କରିବେ ଆଉ ସେ ଘରଗୁଡ଼ାକୁ ଦେଖିବେ ଟିକିଏ ପାଣି ସୁବିଧା ପାଖାପାଖି ଅଛିକି ନାଇଁ ସେଇଟା ମଧ୍ୟ ଦେଖିବେ ଏଁ ଆଉ ଏଇଟା ଟିକିଏ ଦେଖିକି ଆପଣ ଚିହ୍ନଟ କରିକି ଗୋଟେ ଲିଷ୍ଟ ବନାନ୍ତୁ ଉଁ ଏଇଟା ହେଉଛି ଯେଉଁ ମାନଙ୍କର ଆଗରୁ ଉଣେଇଶହସତାନନବେ ମସିହାରେ ବିପିଏଲ ଲିଷ୍ଟରେ ଯେଉଁମାନଙ୍କର ନାଁ ଥିଲା ସେଇ ଲିଷ୍ଟଟା ଅଛି ଆପଣଙ୍କର ବି ପଞ୍ଚାୟତରେ ମିଳିଯିବ ସେଇମାନଙ୍କ ଭିତରୁ ଯେଉଁ ତିରିଶ ଘର ଲାଟିନ୍ ନଥିବା ତାଙ୍କ ଘରଟା ଲିଷ୍ଟ କରିବାକୁ ପଡ଼ିବ ପ୍ରଥମେ ଏଇ ଯେଉଁ ଏପିଏଲ ଅନ୍ୟ କେଟଗୋରୀର ଲୋକ ଯେଉଁମାନେ କି ବିପିଏଲ ବାହାରେ ଅଛନ୍ତି ତାଙ୍କ ଘରେ ଲାଟିନ୍ ନାହିଁ ସେମାନଙ୍କ ଘରେ ଟ୍ୱେଣ୍ଟି ଫାଇଫ ପରସେଣ୍ଟ ପଇସା ତାଙ୍କୁ ଲାଗିବ ଅଢ଼େଇ ହଜାର ଟଙ୍କା ହଁ ଆଉ ହଁ ନା ଲାଗିବନି ହୁଁ ଆପଣଙ୍କ ଗାଁରେ ଗୋଟେ ମିଟିଂ ଆଗେ କରିଦିଅନ୍ତୁ ହେଲା ମିଟିଂ କରିକି ସେଇ

ହୁଁ ହୁଁ ତାପରେ ଏଇ ଲାଟିନ୍ ଗୁଡ଼ା ସରିଗଲେ ଡ୍ରେନ ଫେସିଲିଟିଟା ଆପଣଙ୍କ ଗାଁରେ ହେବ ସେ ଡ୍ରେନ ଫେସିଲିଟିଟା ଆପଣଙ୍କର ଗାଁରେ ହେଇନି ଏ ପର୍ଯ୍ୟନ୍ତ ସେଇଟା ମଧ୍ୟ ଇମ୍ପ୍ଲିମେଣ୍ଟ କରାଯିବ ଉଁ ଡ୍ରେନଟା ଡ୍ରେନେଜଟା ନିହାତି ଆବଶ୍ୟକ ନା କାରଣ ବର୍ଷାଦିନ ଘରେଏକା ସବୁ ପାଣି ପାଣି ପଶିଯାଉଛି ଉଁ ଆଉ ହୁଁ ଉଁ

ଉଁ ଠିକ୍ ଡ୍ରେନଟା ସେଇଟା ମାନେ କଂକ୍ରିଟ ଡ୍ରେନ ହେବ ପକ୍କା ଡ୍ରେନ ଯେଉଁଟାକି ଏଇ ପାଖରେ ଥିବା ନାଳ ଭିତରେ ସେ ଡ୍ରେନଟା ପଡ଼ିବ ସୋ ଦ୍ୟାଟ ଗାଁରେ ଆଉ ପାଣିଟା ଜମିବନି ନା ନା ସେଇଟା ସେଇଟା ସେଇଟା ପୁରା ନାଳଟା ଡ୍ରେନଟା ଏଇଟା ଗାଁର ସାମୁହିକ କାମଟା ସେଥିରେ କାଇଁ ପଇସା ଦେବେ ଚାଷ ତ ଏ ବର୍ଷ ବିହନ ଦିଆହେଇଥିଲା ଆମର ସେ ଯେଉଁ ଇଏ ଆମର ସର୍ବେ ୱାନ ୱାନ ସର୍ବେନିୟତା ଚେଢ଼ାନ ଚେଢ଼ାନ ବିହନଟା ଦେଇଦେବା ଚେଢ଼ାନଟା ବେଶୀ କମ୍ ପାଣିରେ ହେଇଯିବ ଆଉ ସେ ଚେଢ଼ାନ ବିହନଟା ହେଇଯିବ ମାନେ ବର୍ଷା ଛାଡ଼ିଗଲେ ବି ସେ ଧାନ କିଛି ଅସୁବିଧା ହେବନି ହୁଁ ହୁଁ ଠିକ୍ଅଛି ହଁ ଠିକ୍ଅଛି ହଁ ସେଉଟୁ ମୋତେ ଖାଲି ଡେଟ୍ ଟା କହିବେ ଏଁ ଡେଟ୍ ଟା କହିବେ ଟାଇମ ଟା କହିବେ